ଏ ଏରିଆର ଧାନଚାଷ ହେଉଛି ମୁଖ୍ୟ ଚାଷ ଇଏ ହେଉଛି ଗୋଟେ ଦୀର୍ଘ ପ୍ରଣାଳୀ ଆମେ ସାଧାରଣତଃ ଖରାଟିଆ ଚାଷ କରୁ ଯେତେବେଳ ଖରା ପରେ ଟିକେ ବର୍ଷା ହେଇଯାଏ ବର୍ଷା ହେଲା ପରେ ଆମେ ଟାକ୍ଟରରେ ତାକୁ ଚାଷ କରୁ ତା ପରେ କଣ ହୁଏ ବର୍ଷା ଦିନ ଆସେ ବର୍ଷା ଦିନ ଆସିଲେ ଆମେ ଆଉ ଥରେ ତାକୁ ଚାଷ କରୁ ଚାଷ କରିକି ଆମେ କିଛି ତଳି ପକାଉ ଯେଉଁ ତଳି କିଛି ଆସ୍ତେ ଆସ୍ତେ ବଡ଼ ହେଇଯାଏ ବଡ଼ ହେଲା ପରେ ଆମେ କାଦୁଅ କରୁ କାଦୁଅ କରିକି ଆମେ ତାକୁ ଧାଡ଼ି ରୁଆ କରୁ ଆଗରୁ ଅଲଗା ପ୍ରୋସେସ୍ ଥିଲା ସେମିତି ପୋତା ହେଉଥିଲା କିନ୍ତୁ ଏବେ ଧାଡ଼ି ରୁଆରେ ଆମର ଅଧିକା ଅମଳ ହେଉଛି ତା'ପରେ କଣ କରୁ ତଳି ରୋଇଲା ପରେ ତାକୁ ବଛାବଛି କରୁ ତାପରେ ଧାନ ବଢ଼େ ତାପରେ ସେଥିରେ ପାଣି ଆମର ରୁହେ ପାଣି ରହିଲା ପରେ ଗଛର ଆମେ ସାର ପକେଇ ତାକୁ ଉନ୍ନତ ମାନର କରୁ କଲା ପରେ ଧାନ ଯେତେବେଳେ ତାର ଫଳ ଫଳେ ଫଳିଲା ପରେ ଆମେ ତାକୁ କାଟୁ କାଟିକି ଆଣି ଆମେ ଖଳା ରେ ରଖୁ ଏବଂ ତାକୁ ଆମେ ପ୍ରୋସେସିଙ୍ଗ କରିକି ଅଗାଡ଼ି ଧାନକୁ ଅଲଗା କରୁ ଏବଂ ଧାନରୁ ଆମେ ଚାଉଳ ପ୍ରସ୍ତୁତ କରିକି ଆମେ ଆମର ଖାଦ୍ୟ ପ୍ରସ୍ତୁତ କରୁ